କେନ୍ଦୁଝରର ଜିଲ୍ଲାରେ ବହୁତ ପ୍ରକାରର ବ୍ଲକ୍ ସ୍ତରୀୟ ଖେଳ କ୍ରିକେଟ୍ ଖେଳ ଗୋ ଖେଳ କବାଡ଼ି ବ୍ୟାଡ଼୍ମିଣ୍ଟନ୍ ଲଙ୍ଗ୍ ଜମ୍ପ୍ ହାଇଜମ୍ପ୍ ସର୍ଟଫୁଟ୍ ଡିସକସ୍ ଏମିତି କି ଏଫ୍ ସି ଏଫ୍ ଖେଳ ମଧ୍ୟ ହୋଇଥାଏ କିନ୍ତୁ ମୁଁ କ୍ରିକେଟ୍ ଖେଳକୁ ବେଶୀ ମାତ୍ରାରେ ଭଲ ପାଏ ମୁଁ ବୋଲି ନୁହେଁ ଆଜିକାଲି ପିଲା ଠାରୁ ଆରମ୍ଭ କରି ବୁଢ଼ା ଯାଏଁ ସମସ୍ତଙ୍କର ପ୍ରାୟ କ୍ରିକେଟ୍ ଖେଳ ପ୍ରିୟ ଅଟେ ତେଣୁ ମୋତେ କ୍ରିକେଟ୍ ଖେଳିବାକୁ ଭଲ ଲାଗେ ଦେଖିବାକୁ ମଧ୍ୟ ଭଲ ଲାଗେ ମୁଁ ଆମ ଗାଁରେ ସବୁଦିନ କ୍ରିକେଟ୍ ଖେଳେ ଆଉ ଅନ୍ୟ ଗ୍ରାମମାନଙ୍କୁ ମଧ୍ୟ ଖେଳିବାକୁ ଯାଏ ଯେକୌଣସି ଖେଳ ଖେଳିଲେ ଦେହ ମନ ଭଲ ରହେ ଖେଳ ଗୋଟେ ଏ ଏକ୍ସସର୍ସାଇଜ୍ ସହ ସମାନ